ଦଶ ଛଅ ଉଣେଇଶହ ଅନେଶ୍ୱତ ଦଶ ସାତ ଦୁଇ ହଜାର କୋଡ଼ିଏ ଦଶ ସାତ ଦୁଇ ହଜାର ଏକୋଇଶ ଦଶ ସାତ ଦୁଇ ହଜାର ବାଇଶ ଦଶ ଛଅ ଦୁଇ ହଜାର ତେଇଶ